ହ୍ୟାଲୋ ଆଜ୍ଞା ପଣ୍ଡା ବାବୁ କହୁଛନ୍ତି ତ ହଁ ଆଜ୍ଞା ଟିକିଏ ମୋତେ ଅମୁଲ ଟିକିଏ ଦରକାର ଥିଲା ତ ହେଲେ ଅମୁଲ ଅଛି ନା ନାହିଁ ଯଦି ଅଛି ଆଜ୍ଞା ଦୁଇ ପ୍ୟାକେଟ ଖଣ୍ଡେ ପଠେଇଦିଅନ୍ତୁ ହେଲେ କେତେ ଟାଇମ୍ରେ ଆଜ୍ଞା ମିଳିବ ଆଚ୍ଛା ହେଲେ ସନ୍ଧ୍ୟା ବେଳକୁ ମିଳିବ ହଁ ହେଲେ ଆଜ୍ଞା ରେଟ୍ଟା କଣ ଅଛି ରେଟ୍ଟା ଏତେ ଟିକେ ହାଇ କଲେ ଚଳିବ ଆଜ୍ଞା ଟିକେ କମାନ୍ତୁ କମେଇଲେ ଆଜ୍ଞା ଆମ ଗାଁର ସମସ୍ତ ଲୋକ ଆପଣଙ୍କଠୁ ନେବେ ସେଭଳି ମୁଁ ଭାଇମାନଙ୍କୁ ମଧ୍ୟ ଅନୁରୋଧ କରି କହିବି ଆଉ ଠିକ ତିନିଟା ଚାରିଟା ବେଳକୁ ଜିନିଷଟା ଟିକେ ପହଞ୍ଚେଇ ଦିଅନ୍ତୁ ଆଜ୍ଞା ଟିକେ ଦରକାର ଥିଲା ତ ହଁ ଆଜ୍ଞା ଠିକ ଅଛି ଆପଣ ପହଞ୍ଚେଇ ଦିଅନ୍ତୁ ଆଉ ଆପଣଙ୍କର ପଇସାଟା ଆପଣ ନେଇଯିବେ